ମୁଁ ମୋର ଖାଦ୍ୟରେ ବିଭିନ୍ନ ପ୍ରକାରର ତରକାରୀ ଖାଇଥାଏ କିନ୍ତୁ ତାଙ୍କ ମଧ୍ୟରେ ମୋତେ ପଣସ କଠା ତରକାରୀଟି ବହୁତ ଭଲ ଲାଗେ ଏହା ବନେଇବା ମଧ୍ୟ ବହୁତ ସହଜ ପ୍ରଥମେ ପଣସ କଠାକୁ କାଟିକି ଭଲ ଭାବରେ ଧୋଇ ଦେଇ ତା' ଦେହରେ ହଳଦୀ ଗୋଳେଇ ଏବଂ ତାପରେ ତାକୁ ଶିଝା ଦିଆ ଯାଇଥାଏ ତାପରେ ପିଆଜ ରସୁଣ ଅଦା ଏସବୁ କାଟି ବାଟି ମସଲା ଦେଇ ତାକୁ ବହୁତ ସ୍ୱାଦିଷ୍ଟ ଭାବରେ ରନ୍ଧା ହୋଇଥାଏ ଏଥିରେ ଡାଲଚିନି ମସଲା ଦେଲେ ବହୁତ ବଢ଼ିଆ ଲାଗିଥାଏ